ଗଲେ ମାଛଚାଷ କରିବାବେଳେ ଆମର ଆଗରୁ ନେଉଥିଲୁ ମଶୁରି ମଶୁରି ନେଇକି ଯେତିକି ମାଛ ଧରୁଥିଲୁ ସେହି ବିଲକୁଲ୍ ହେଉନଥିଲା ଏବେକୁ କ'ଣ ଆମେ ଜାଲ ନେଇ ମାଛ ଧରି ଫାଶୀ ଜାଲ ଗୋଡ଼ି ଜାଲ ଏଇ ଜିନିଷ ନେଇକି ନୂଆ ନୂଆ ଉପକରଣ ସବୁ ବାହାରିଲା ଠାରୁ ଆମେ ନେଇକି ତାକୁ ମାଛ ଦୁଇ କୁଇଣ୍ଟାଲ ଗଲାବର୍ଷ ମାରିଥିଲୁ ମଶୁରିରେ କୁଇଣ୍ଟାଲ ଏବର୍ଷ ଗୋଡ଼ି ଜାଲ ଫାଶୀଜାଲ ଟାଙ୍ଗିକି ଆମେ ଦୁଇ କୁଇଣ୍ଟାଲ ମାଛ ପାଇଲୁ ପୋଖରୀରୁ ଚାଷ କରିଥିଲୁ ବଢ଼ିଆ ସେ ବହୁତ ବହୁତ ଉନ୍ନତି କରୁଛୁ କାହିଁକିନା ଏ ଗୋଡ଼ି ଜାଲ ଫାଶୀଜାଲ ଏ ଟଙ୍ଗାଟଙ୍ଗୀ କରିବାରୁ ବହୁତ ମାଛ ଉପରେ ଆମେ ବହୁତ ସୁବିଧାରେ ଧରିପାରୁଛୁ କାଇଁ ଯେଉଁଠି ଦିନମାନ ଲାଗୁଥିଲା ଏଇନେ ଏକା ଘଣ୍ଟାଏ ଦୁଇ ଘଣ୍ଟା ପରେ ଗୋଡ଼ି ଜାଲ ଫାଶୀ ଜାଲ ଟାଙ୍ଗିଦେଲେ ଆମେ ମାଛ ମାରିକି ଦୁଇ କୁଇଣ୍ଟାଲ ପାଖାପାଖି ମାରିକି ଆଣୁଥିଲୁ ଭାରି ପୋଖରୀ ମାଛ ଚାଷ କରୁଛୁ ନା କାହିଁକି ବହୁତ ଉନ୍ନତି ଏହି ଯେଉଁ ଆଗ ଯେଉଁ ମଶାରୀ ଇଏ ସିଏ ଯେଉଁ ଜିନିଷ ସେଗୁଡ଼ାକ ବହୁତ ହଇରାଣ ହେଉଥିଲୁ ଏବେ କିନ୍ତୁ ଗୋଡ଼ି ଜାଲ ନେଇକି ଆମେ ଆରାମରେ ମାଛ ମାରିକି ଆଉ ଫାଶୀଜାଲ ଟାଙ୍ଗିକି ମାଛ ଆଣିକି କୁଇଣ୍ଟାଲ ଦୁଇ କୁଇଣ୍ଟାଲ ମାଛ ମାରି ଘଣ୍ଟାଏ ଦୁଇ ଘଣ୍ଟାଏ ଭିତରେ ଆମେ ଆଣିକି ବଜାରରେ ନେଇକି ବିକ୍ରି କରିଦେଉଥିଲୁ ନ ହେଲେ ସେହି ପୋଖରୀରୁ ବି ପାଖ ଲୋକ ବି ନେଇଯାଉଥିଲେ ଆଉ ଏମିତି ସୁବିଧା ହେବାରୁ ଆମେ ଚଳୁଛୁ ଆଉ